ମୁଁ ଆମ ଟ୍ୟୁସନ୍ ତରଫରୁ ବୁଲିବାକୁ ଯାଇଥିଲି ଯାହାକି ଏସ୍କର୍ସନ୍ ପରେ ଥିଲା ଆମର ତିନି ଦିନର ଟ୍ରିପ୍ ପଡ଼ିଥିଲା ଆମେ ଏହା ସବୁ ବେଶୀ ତୀର୍ଥ ଜାଗାକୁ ଆ ବୁଲିବାକୁ ଯାଇଥିଲୁ ପୁରୀ ଆମ ଆମର ଏଇଠୁ ଗଲା ଆସି ଆମେ ବାଟରେ ଗଲୁ କପିଳେଶ୍ୱର ତାରା ତାରିଣୀ ତା'ପରେ ସେଇଠୁ ସମ୍ବଲପୁରସମ୍ବଲପୁରରୁ ବାଲେଶ୍ୱର ବାଲେଶ୍ୱରରୁ କଟକ କଟକରୁ ପୁରୀ ପୁରୀରୁ ଆମେ ସେଇଠି କୋଣାର୍କ ଆଉ ଚନ୍ଦ୍ରଭାଗା ଏମିତିନି ବୁଲିଲୁ ବୁଲିଲୁ ତା'ପରେ ଆମ ମୁଁ ତୀର୍ଥ ଜାଗାରେ ଏତି ସବୁ ବୁଲିଲା ସେ ଆମ ତୀର୍ଥ ଜାଗାରେ ଆମର ପଇସା ପଡ଼ିଥିଲା ବାରଶହ ଟଙ୍କା ପଇସା ପଡ଼ିଥିଲା ଆଉ ଆମେ ସବୁ ବୁଲାବୁଲି କଲୁ ଆଉ ସବୁ ମନ୍ଦିର ଭିତରେ ମନ୍ଦିର ଭିତରେ ଆମେ ସବୁ ନୀଳଗିରି ମନ୍ଦିର ଆମେ ବହୁତ ଭଲ ଲାଗିଲା ମତେ ନୀଳଗିରି ପାଖରେ ଥିବା ପଞ୍ଚଲିିଙ୍ଗେଶ୍ୱର ଯାହାକି ଶିବଙ୍କ ମନ୍ଦିର ଶିବଙ୍କ ମନ୍ଦିର ମତେ ବହୁତ ଭଲ ଲାଗିଲା ସେଇଟାକୁ ଦେଖିବା ପାଇଁ ବହୁତ ଚାରିଆଡ଼ ଲୋକ ଆସିଥିଲେ ଏବଂ ବିଭିନ୍ନ ପ୍ରକାର ସାମାନପତ୍ର ଯାତ୍ରା ବି ପଡ଼ିଥିଲା ଶିବଙ୍କ ପଞ୍ଚଲିଙ୍ଗେଶ୍ୱର ଆମେ ମାହାପୁରୁଙ୍କୁ ଦର୍ଶନ ତ ହେଇପାରିଲାନି କିନ୍ତୁ ଦୂରରୁ ଥାଇକି ଆମେ ଦର୍ଶନ କରିଛୁ କିନ୍ତୁ ଭଲ ଲାଗିଲା ମନ୍ଦିରଟା ଏବଂ ଯାତ୍ରା ଫାତ୍ରା ସବୁ ସାମାନ ପତ୍ର ପଡ଼ିଥିଲା ଆମେ ସାମାନ ପତ୍ର ବି ବହୁତ କିଣାକିଣି କରିଛୁ ତା'ପରେ ମନ୍ଦିର ଭିତରୁ ମତେ ପଞ୍ଚଲିିଙ୍ଗେଶ୍ୱର ମନ୍ଦିରଟା ଭଲ ଭଲ ଲାଗିଲା ଆଉ ତା'ପରେ ମତେ ପୁରୀଟିକୁ ଗଲୁ ପୁରୀରେ ଆମେ ବହୁତ ଭଲ ଲାଗିଲା ମନ୍ଦିର ପୁରୀ ଆମେ ଭାବୁଥିଲୁ ଦର୍ଶନ କରିପାରିବୁନୁ କିନ୍ତୁ ଗୋଟେ ଅଲଗା ରୁଟ୍ ହିସାବରେ ଆମେ ସାର୍ଙ୍କ ସହିତ ଆଇଥିଲୁ ବୋଲି ଆମର ପୋଲିସ୍ ଭାଇନମାନେେ ଯାହାକି ପିଲାମାନେ ହଜା ହଜି ହେବେ ବୋଲି ତାଙ୍କେ ଅଲଗା ରାସ୍ତରେ ଆମକୁ ପୁରୀ ଦେଖେଇ ପୁରୀ ଯାଇଥିଲୁ ଦେଖିବାକୁ ସେଇଠେ ଆମେ ପୁରୀ ଦର୍ଶନରେ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରକୁ ଦର୍ଶନ କଲୁ ତା'ପରେ ମନ୍ଦିର ପାଖରେ ଆମେ ବହିକିରି କୀର୍ତ୍ତନ ଟିକେ କଲୁ କୀର୍ତ୍ତନରେ ପୁରା ଆମେ ପୁରା ବୁଜି ଯାଇଥିଲୁ ପୁରା ଲିଭିି ଯାଇଥିଲୁ କୀର୍ତ୍ତନରେ ତା'ପରେ ଆମେ ସବୁ କୀର୍ତ୍ତନ କଲାପରେ ତା'ପରେ ଆମେ ସବୁ ଚନ୍ଦ୍ରଭାଗ ମନ୍ଦିର ଏଣେ ତେଣେ ବୁଲାବୁଲି କଲୁ ତା'ର ଆମର ଏସବୁ ବୁଲାବୁଲିରେ କେ ଦିନ ତିନି ଦିନ ପଳେଇଲା ଆଉ ଆମକୁ ଜଣା ପଡ଼ିଲାନି ଆଉ ତା'ପରେ ଆମେ ବସ୍ରେ ଅଧ ଆମେ ଘରକୁ ଆସିଲୁ ଆଉ